ଆମର ଆପାର୍ଟ୍ମେଣ୍ଟ୍ ଘରଟା ଚେଞ୍ଜ୍ ହୋଇଯାଇଛି ଯାହାକି ଅନ୍ୟ ଜାଗାରେ ଆମେ ଘର ସିଫ୍ଟ୍ କରିଛୁ ଯାହାକି ସେଇ ସେଇଥିରେ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିଟା ଦେବେ ଆମେ ଇଲେକ୍ଟ୍ରିକ୍ ବିଲ୍ଟା ବିଲ୍ଟା ପଠେଇଦବୁ ଯାହାଦ୍ୱାରା ଆପଣ ଅନ୍ୟ ସିଫ୍ଟ୍ରେ ଆପାର୍ଟ୍ମେଣ୍ଟ୍ରେ ପହଞ୍ଚେଇବେ ଆମର ଯେଉଁଠି ରହୁଛୁ ଆମେ ଆମର ଇଲେକ୍ଟ୍ରିକ୍ ବିଲ୍ ଯାହାଦ୍ୱାରା କି ତମେ ଜାଣିପାରିବ କି ଆମେ ଏଇଠି ଅଛୁ